ବାଇକ୍ର ଯତ୍ନ ଆମେ ଏମିତି ନେଇପାରିବୁ ଯେମ୍ତିକି ବାଇକ୍ର ଯଦି କିଛି ହେଇଯାଉଛୁ ବୋଲେ ଗ୍ୟାରେଜରେ ନେଇକିନା ମେକାନିକ୍ ଦେଖିବାକୁ ପଡ଼ୁଛି ଆଉ ଗାଡ଼ି ସଫା ସୁତୁରା ବି କରିକିନା ରଖିବାକୁ ପଡ଼ୁଛି ସଖାଳେ ଉଠିକିନା ଆମେ ମୁଁ ଟୁଆଲ ଦେଇକି ଗାଡ଼ି ସଫା କରୁଛି ଆଉ ଯଦି ଦୂର ଟୁର୍ରେ ଯାଉଛୁ ବୋଲେ ଆମେ ଦୁଇ ଜଣ ଯାଉଛୁ କାଇଁନା ଜଣେ ଯଦି ଯିବୁ ବୋଲେ ବାଇକ୍ ଚଲଉ ଚଲଉ ଥକି ଯିବାକୁ ପଡ଼ୁଛି ସେଥିପାଇଁ ଦୁଇ ଜଣ ଗଲେ ଆମେ ହସ ଖୁସିରେ ବି ଯାଇପାରୁଛୁ ମନ ବି ଭଲ ଲାଗୁଛି ଟାଇମପାସ୍ ବି ହେଇଯାଉଛି ମୋର ଯଦି କଷ୍ଟ ହେଇଯିବ ବଲେ ମୋ ସାଙ୍ଗ ପିଲା ଚଲାଇପାରିବ ସେଇ ହିସାବରେ ଆମେ ଦୁଇ ଜଣ ଯାଉଛୁ ଆଉ ଗାଡ଼ିରେ ଆମେ ନର୍ମାଲି ଚଲାଇକିନା ଯାଉଛୁ କାହିଁକିନା ରାସ୍ତା ଯଦି ଖରାପ ହବ ବଲେ ଗାଡ଼ି ଧୀରେ କରିବାକୁ ପଡ଼ୁଛି ରାସ୍ତାରେ ତ ବାହାରିଲେ ଏବେ ବେଶୀ ଭୟ କରୁଛି କାହିଁକି ନା ଏକ୍ସିଡ଼େଣ୍ଟ ବି ବେଶୀ ହେଇଯାଉଛି ଏବେ ସେଥିପାଇଁ ଆମେ ଧୀରେ ଧୀରେ ଦେଖିକିନା ଯିବୁ ପାଇଁ ଚାହୁଁଛୁ ଯଦି ଲଙ୍ଗ ଟୁର୍ ଯାଉଛୁ ବୋଲେ କଥା ହେଇକିନା ଗଲେ ଆମର ମଜା ଲାଗୁଛି ବାକି ସେମିତି ବି ଦୁର୍ଘଟଣା ବି ହଉନି କାରଣ ମୁଁ ଯଦି ନ ଦେଖିବି ବଲେ ମୋ ସାଙ୍ଗ ପିଲା ଦେଖିବ ରାସ୍ତା ଆଉ ସେ ଯଦି ନ ଦେଖୁଛୁ ବୋଲେ ମୁଁ ଦେଖିବି